ସୋସିଆଲ୍ ମିଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଆଦି ମଧ୍ୟରୁ ଆମେ ନ୍ୟୁଜ୍ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଖବର କାଗଜକୁ ବିଶ୍ୱାସ କରିବା ଉଚିତ ଏଥିରେ ସତ୍ୟ କଥା କୁହାଯାଇଥାଏ ଏବଂ ଲୋକମାନେ ବିଭିନ୍ନ ପ୍ରକାର ନ୍ୟୁଜ୍ ସମ୍ବାଦ ଆଦି ଜାଣିପାରନ୍ତି